ମୁଁ ଅନ୍ୟ ଗ୍ରହର ଲୋକମାନଙ୍କୁ ଦେଖିନାହିଁ କିନ୍ତୁ ଗୋଟିଏ ଗ୍ରହରେ ରହିବାକୁ ହେଲେ ନିଶ୍ଵାସ ପ୍ରଶ୍ଵାସ ନେବାକୁ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ନିହାତି ଆବଶ୍ୟକ ଏବଂ ଖାଦ୍ୟ ବସ୍ତ୍ର ଏବଂ ବାସଗୃହ ତା ସହିତ ଜଳ ସୂର୍ଯ୍ୟଲୋକ ନିହାତି ଆବଶ୍ୟକ ଏହିସବୁ ନଥିଲେ କୌଣସି ଜାଗାରେ ବଞ୍ଚି ରହିବା ଅସମ୍ଭବ